ମୁଁ ଗୋଟିଏ ଜିନ୍ସ୍ କିଣିଥିଲି ଯାହାର ଦାମ୍ ହେଉଛି ଛଅ ଶହ ଟଙ୍କା ବର୍ତ୍ତମାନ ମୁଁ ତାହାକୁ ବ୍ୟବହାର କରୁଛି ମୋତେ ତାହା ବହୁତ ବଢ଼ିଆ ଲାଗୁଛି ଏବଂ ମୁଁ ସମସ୍ତଙ୍କୁ କହିବିକି ସେଇ କ୍ୱାଲିଟିର ଭଲ ଜିନ୍ସ୍ କିଣନ୍ତୁ ଏବଂ ଏହାର ରଙ୍ଗ ମଧ୍ୟ ଛାଡ଼ୁନାହିଁ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗୁଛି ଏବଂ ସମସ୍ତେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି